ପାଞ୍ଚ ଏକ ଦୁଇହଜାର ଚବିଶ ବାର ଏକ ଦୁଇହଜାର ଚବିଶ ପନ୍ଦର ଦୁଇ ଦୁଇହଜାର ଚବିଶ ପଚିଶ ଦୁଇ ଦୁଇହଜାର ଚବିଶ ତିନି ତିନି ଦୁଇହଜାର ଚବିଶ